ଆପଣ ଯେହେତୁ ମାନେ ଜୀବମାନଙ୍କୁ ରଖୁଛନ୍ତି ତ ସେମାନଙ୍କର ଦାୟିତ୍ୱ ଆପଣଙ୍କ ହାତରେ ଅଛି ତ ଆମ ପାଖରେ ଏହି ପ୍ରାୟ ଗୋଟେ କିଲୋମିଟର ଭିତରେ ଆମର ପ୍ରାଣୀ ଚିକିତ୍ସାଳୟ ଅଛି ଯେଉଁଠିକି ଡକ୍ଟର ବହୁତ ଭଲ ଆଉ ଆମେ ଯଦି କୌଣସି ପ୍ରକାରରେ ଯଦି ଅସୁବିଧା ରହିଲା କି ଯାଇ ହବନି ତ ସେଥିପାଇଁ ସିଏ ଗାଡ଼ି ବି ବ୍ୟବସ୍ଥା କରିଦିଅନ୍ତି କି ହଁ ଏଇ ଡ୍ରାଇଭର୍ ବି ସେଇଠି ଅଛି ଯେ ତାଙ୍କୁ ସାହାଯ୍ୟରେ ସିଏ ଆସିପାରିବ ତ ଯଦି ନହେଲା ବି କୌଣସି ପ୍ରକାରରେ ସେ ନିଜେ ଗାଡ଼ି ଦ୍ୱାରା ଆମ ପାଖକୁ ଆସନ୍ତି ଆଉ ତା ଯାହା ବି ଦରକାର ସବୁ ଏଇଠି ଦେଇକି ସବୁ ବ୍ୟବସ୍ଥା କରିଦେଇ ଯାଆନ୍ତି ଏବଂ ମନେକର ଯଦି କିଛି ଯଦି ଅସୁବିଧା ହେଲା ତ ଗାଈ ବାଈ କି ଯାହା ବି ଅସୁବିଧା ସବୁ ନବାର ବ୍ୟବସ୍ଥା କରନ୍ତି ଆଉ ଏବେ ଏଇ ରିସେଣ୍ଟ ଦୁଇ ମାସ ତଳେ ମୋ ଗାଈ ମୋ ଗାଈ ଯେ ରଖିଥିଲେ ତାଙ୍କର କ'ଣ ଗୋଡ଼ରେ ଗୋଟେ ଘା ହେଇଥିଲା ସେ ଘା ରେ ପୋକ ହେଇଯାଇଥିଲା ତ ସେଥିପାଇଁ ମୁଁ ଡକ୍ଟରଙ୍କ ସହିତ ଦେଖା କରିଥିଲି ଡକ୍ଟର ଗାଡ଼ି ଗାଡ଼ି କରିକି ଡାକ୍ଟରଙ୍କ ପାଖକୁ ନେଇଗଲି ତ ଭଲ ଟ୍ରିଟମେଣ୍ଟ ଦେଲେ ' ଏବଂ ପ୍ରାୟ ମୋର ମାସକୁ ଏତିକି ନୁହଁ ତିନ ଚାରି ମାସରେ ପ୍ରାୟ ଟଙ୍କା ହଜାର ରୁ ଦୁଇ ହଜାର ଟଙ୍କା ଭିତରେ ଖର୍ଚ୍ଚ ହୁଏ ଯଦି କିଛି ଜରୁରୀ ପଡ଼ିଲା ତ